ହଁ କୁହନ୍ତୁ ଗଜପତି ଆଉ ଗଞ୍ଜାମ ଛତ୍ରପୁର ଦେଇକି ଆସିବେ ବସ୍ ଷ୍ଟାଣ୍ଡରୁ ସେଇଠୁ ଓହ୍ଲାଇଯିବେ ସେଇଠି ପଡ଼ିବ ଖାଇବା ସେଠି ବହୁତ ଭଲ ଭଲ ଟେଷ୍ଟି ବି ଲାଗେ ବହୁତ ଟେଷ୍ଟି ସାମ୍ବର ଇଡିଲି ସାମ୍ବର ଇଡିଲି ଯାହା ଖୋଜିବେ ତାହା ସବୁ ମିଳିବ ଭଲ ଟେଷ୍ଟି ବି ଲୋକମାନେ ସବୁ ଏଠି ଆସୁଛନ୍ତି ପର୍ଯ୍ୟଟକ ସବୁ ଏଠି ବୁଲି ବାଲିକି ଖାଇ ପିଇକି ଯାଉଛନ୍ତି ଭଲ ଟେଷ୍ଟି ଖାଇବା

ଫେମସ୍ ଖାଇବା ଇଡିଲି ସାମ୍ବର ସବୁଠାରୁ ଭଲ ଫେମସ୍ ଖାଇବା ଭଲ ଟେଷ୍ଟି ବି ଲାଗେ ଆଉ ଗଞ୍ଜାମ ଆଜ୍ଞା ହୋଟେଲ୍ ହୋଟେଲ୍ ମିଳିଯିବ ହୋଟେଲ୍ ମିଳିଯିବ କମ୍ ପ୍ରାଇସ୍ର ହୋଟେଲ୍ ବି ମିଳିଯିବ ହଁ ଖାଇବା ବ୍ୟବସ୍ଥା ଅଛି ଜାଗା ତ ବିଭିନ୍ନ ପ୍ରକାର ଜାଗା ଅଛି ବହୁତ ସୁନ୍ଦର ଜାଗା ପର୍ଯ୍ୟଟକ ବି ଏଠି ଭଲ ଏଞ୍ଜୟ୍ କରନ୍ତି ଆସିକି ଏଠି ସାଇ ହୋଟେଲ୍ ଗୋଟେ ଅଛି ଏଠି ଭଲ ଇଡିଲି ସାମ୍ବର ମିଳିବ ପୁରୀ ଉପମା ବି ମିଳିବ

ଆଜ୍ଞା କେଉଁ ହୋଟେଲ୍ କହୁଥିଲେ ଆରେଞ୍ଜ କରିବା ପାଇଁ ସେଠାକାର ସାଇ ହୋଟେଲ୍ ଗୋଟେ ଅଛି ଭଲ ରୁମ୍ ଭଲ ବି ଖାଇବା ଭଲ ସେଠି ଭଲ ମିଳେ ସବୁ ନମସ୍କାର